ଆଜ୍ଞା ଭାଇ ଆପଣ ବରା ପିଆଜି ବିକ୍ରି କରୁଛନ୍ତି ତ ଆଉ କଣ କଣ ଅଛି ଆପଣଙ୍କ ପାଖରେ ଏବେ କହିଲେ ଆଉ ସିଙ୍ଗଡ଼ା ରେଟ୍ କେତେ ନେଉଛନ୍ତି ନା ନା ନର୍ମାଲ ସିଙ୍ଗଡ଼ା ନା ମୁଁ ଦାମି ସିଙ୍ଗଡ଼ା କୋଉଠୁ ପଚାରିଥାନ୍ତି ତମେ ଆସିକି ନ ପଚାରିସାରିଲା ପରେ ସିଙ୍ଗଡ଼ା କେତେ ଟଙ୍କା ନେଉଛନ୍ତି ଭାଇ ଆଳୁ ରେଟ୍ ତ କମ୍ ଅଛି ତମେ ସିଙ୍ଗଡ଼ା ଏତେ କଣ ଅଧିକ ନେଉଛ ତେଲ ତ ଯାହା ଥିଲା ସେଇଆ ଅଛି କିଛି ତ ବଢ଼ିନି ଆଉ ତମେ ସିଙ୍ଗଡ଼ା କଣ ପାଞ୍ଚ୍ ଟଙ୍କାରୁ ଏକାଥରେ ଦଶ ଟଙ୍କା ପଳେଇଲଣି ବଡ଼ ସିଙ୍ଗଡା ହେଲା ବୋଲି ଭାଇ ଆପଣଙ୍କ ଦୋକାନ ପାଖରେ ସେ କାହ୍ନୁଆ ଘର ଦୋକାନ ସିଏ ତ ପାଞ୍ଚ୍ଟଙ୍କା ଲେଖାଁ ନେଉଛି କାହିଁ କାହ୍ନୁଆ ଦୋକାନ ତ ସବୁବେଳେ ଜାମ୍ ଅଛି ତା ଦୋକାନରେ ଭଲ ବେପାର ହେଉଛି ଆଉ ମୁଁ ଖାଲି ଆଉ ନା ନା ମୁଁ ଆମର ଅଛି କାଲି ପୁଅର ଏକୋଶିଆ ଅଛି ବନ୍ଧୁବାନ୍ଧବ ସବୁ ଆସିବାର ଅଛନ୍ତି ହେଲା ଯଦି ରେଟ୍ ଟିକିଏ କଣ କଟା କଟି କରିଥାନ୍ତା ଆମର ଦୁଇ ଶହଟା ଭଳିଆ ପାର୍ସଲ କରିଥାନ୍ତେ କଣ କହୁଛନ୍ତି କେତେ କଣ ରେଟ୍ ନେବେ ଆମର ଶହେଟା ଶହେଟା ସିଙ୍ଗଡ଼ା ଆଳୁଚପ୍ ଶହେଟା ଆଉ ଗୋଲାପଜାମୁନ୍ ଶହେଟା ହଁ ଦୁଇ ଶହଟା ପାର୍ସଲ ଆପଣ ଏକଥାରେ ପ୍ୟାକିଙ୍ଗ୍ କରିକି ପଠେଇଦେବେ ନା କଣ ତାହେଲେ ଶୁଣନ୍ତୁ ଦୁଇ ଶହଟା ପାର୍ସଲ ସବୁଥିରେ ଗୋଟେ ଗୋଟେ ସିଙ୍ଗଡ଼ା ଗୋଟେ ଗୋଟେ ଆଳୁଚପ୍ ଆଉ ମିଠା ଗୋଟେ ଗୋଟେ ଆଉ କଦଳୀଫଦଳି ରଖୁଛନ୍ତି ନା ନା ପୁଣି ତାକୁ ନହେଲେ ଆପଣ ତାହାଲେ ଗୋଟେ ଡର୍ଜନ ଗୋଟେ କାନ୍ଧି କେଉଁଠୁ ଦୋକାନରୁ କିଣି ଆଣିବେ ସେଥିରେ କଦଳୀ ବି ଗୋଟେ ଗୋଟେ ପ୍ୟାକିଙ୍ଗ୍ କରିଦେବେ ହଁ ହଁ କାଲି ଆଉ ଟାଇମ୍ ନାଇ ନା ଲୋକ ସବୁ ଆସିବେ ଏକାଥରେ ପ୍ୟାକିଙ୍ଗ୍ ଟା ହଉ ଦେଖିବା ଆପଣ ତାହାଲେ ଦିଅନ୍ତୁ ସିଏ କେତେ ନେବେ ରେଟ୍ କେତେ କଣ ନେବେ ଏ ନା ନା ହଉ ଗୋଲାପଜାମୁନ୍ ଦେଇଦେବେ ଅଧାରେ ଗୋଲାପଜାମୁନ୍ ଦେଇଦେବେ ଶହେଟାରେ ଆଉ ଶହେଟା ରସଗୋଲା ଦେଇଦେବେ ଆଉ ଚାଉମିନ୍ ସିଙ୍ଗଡ଼ା କେତେ ଆସୁଛି ଅଁ ହଁ ଏ ତାହେଲେ ଏ ସିଙ୍ଗଡ଼ା ଦଶ ଟଙ୍କା କହୁଥିଲେ ଆରେ ଭାଇ ହଁ ଭଲ ଗୁଡ଼ା ଜାଣିଛି ଯେ ଆ ତା ବୋଲି ପାଞ୍ଚ୍ଟଙ୍କା ଆପଣଙ୍କ ସାଇଟ୍ ଦୋକାନ ପାଞ୍ଚ୍ଟଙ୍କା ଦେଉଛି ଆପଣ ଦଶ ଟଙ୍କାରେ ବିକ୍ରି କରିବେ

ତାହେଲେ ଗୋଟେ କାମ କରିବେ ମୁଁ କାଲି ତାହେଲେ ଅଧା ପ୍ୟାମେଣ୍ଟ୍ ଟା କରିବି ଯଦି ଭଲ ନ ଲାଗିଲା ଆଉ ଅଧା ପ୍ୟାମେଣ୍ଟ୍ ଦେବିନି ଆଉ ଆପଣ ଭଲ ସିଙ୍ଗଡ଼ା କରୁଛନ୍ତି ହଉ ହଉ ଆପଣ କହୁଛନ୍ତି ଯଦି ଏତେ କରି କହୁଛନ୍ତି ହଉ ଦେଖିବା ଆପଣ କାଲି ଆମେ ଥରେ ଆଣୁ ଥରେ ଆଣୁ କେମିତି କଣ ଲାଗୁଛି ଯଦି ଭଲ ହେଲା ପୁଣି ନେକ୍ସଟ୍ ଟାଇମ୍ ଅର୍ଡ଼ର ଦେବୁ ଆପଣଙ୍କୁ ଆଉ ଆ କାଲି ହେଇଯିବ ତ ଆ ହଉ ତାହେଲେ ଆଉ ତାହାଲେ କଣ କରିବା ଏ ଭଲ କରୁଛନ୍ତି ତ ସତେଇଶ ଟଙ୍କା ପଡ଼ୁ ନା ନା ଆମ ଘର ପାଖରେ ରତନା ଭାଇ ଜଣେ ଥିଲେ ତ ସିଏ ଆପଣଙ୍କ ଦୋକାନକୁ କଣ ସବୁବେଳେ ଯାଆନ୍ତି ଖାଇବାପାଇଁ ହଁ ସିଏ ସେଇଆ କହିଲେ ତ କହିଲେ ଆଉ ସେ ଭାଇଙ୍କର ଭଲ ଜିନିଷ ମୁଁ କହିଲି ହଉ ଦେଖିବା କହୁଛ ଯଦି ଏତେ ପ୍ରଶଂସା କରୁଛ ଥରେ ଆଣିକି ଦେଖିବା ଆଉ ହଉ କାଲି ତାହେଲେ ଦୁଇ ଶହଟା ପେକେଟ୍ କରିଦେବେ ଆ ଏଇ ଏଇ ନମ୍ବରରେ ଫୋନ୍ ପେ ଗୁଗୁଲ୍ ପେ କଣ ଅଛି ହଁ ଆଚ୍ଛା ହଉ ତାହାଲେ ହଉ ଏଇ ନମ୍ବରରୁ ଫୋନ୍ ପେ ନାଁ କଣ ଆସୁଛି ଆପଣଙ୍କର ଆଚ୍ଛା ହଉ ତାହେଲେ ଆଉ ମୁଁ ଏଇ ନମ୍ବରରେ ହଉ ତାହେଲେ ଦୁଇ ଶହଟା ହଉ ମୁଁ ଅଧା ପ୍ୟାମେଣ୍ଟ୍ କରିଦେବି ଆଉ ଅଧାଟା ଜିନିଷ ଆଣିଲାବେଳକୁ ପ୍ୟାମେଣ୍ଟ୍ କରିଦେବି ଆଉ ହଉ ତାହେଲେ ରଖିଲି ଜିନିଷ ଦେବେ ବହୁତ କରି ଜିନିଷ ଦେବେ ହଉ